ଓଡ଼ିଶା ହେଉ ଭାରତ ହେଉ ଆମର ଏଠି ମହିଳା ମାନଙ୍କର କୌଣସି ସ୍ୱାଧୀନତା ନାହିଁ ସେମାନେ ସମାଜରେ ଅବହେଳିତ ଆଉ ନିଷ୍ପେସିତ ଏହିଟା ପୁରୁଷ ସମାଜ ପୁରୁଷଭିତ୍ତିକ ସମାଜ ନାରୀମାନଙ୍କୁ ସେମାନେ ବହୁତ ନୀଚ୍ଚ ଭାବରେ ଦେଖନ୍ତି କିନ୍ତୁ ବର୍ତ୍ତମାନ ସମୟ ବଦଳିଛି ମହିଳାମାନଙ୍କୁ ସମାନ ସୁବିଧା ସୁଯୋଗ ଦିଆଯାଉଛି ଚାକିରୀ କ୍ଷେତ୍ରରେ ହେଉ ଶିକ୍ଷା କ୍ଷେତ୍ରରେ ହେଉ ବା ରାଜନୈତିକ କ୍ଷେତ୍ରରେ ହେଉ ସମାଜରେ ସେମାନେ ବହୁତ ପ୍ରାୟୋରୀଟି ତାଙ୍କୁ ମିଳୁଛି ଯେମିତି ମହିଳାମାନେ ଆମର ହୋଇପାରୁଛନ୍ତି ପ୍ରାଇମିନିଷ୍ଟର୍ ହୋଇପାରୁଛନ୍ତି ଏମପି ହୋଇପାରୁଛନ୍ତି ଏମଏଲଏ ହୋଇପାରୁଛନ୍ତି ଚାକିରୀ ବି କରୁଛନ୍ତି ମୁଖ୍ୟମନ୍ତ୍ରୀ ହେଉଛନ୍ତି ରାଜ୍ୟପାଳ ହେଉଛନ୍ତି ଉଦାହରଣ ଆମର ମହିଳା ବର୍ତ୍ତମାନ ଅଛନ୍ତି ରାଷ୍ଟ୍ରପତି ମହିଳା ବି ଥିଲେ ଆମର ପ୍ରଧାନମନ୍ତ୍ରୀ ଏବେ ମହିଳାମାନେ ବି ମୁଖ୍ୟମନ୍ତ୍ରୀ ଥିଲେ ଏବେ ମହିଳା ବି ପାଇଛନ୍ତି ଆମର ଏମପି ଏମଏଲଏ ବି ହେଉଛନ୍ତି ମନ୍ତ୍ରୀ ବି ହେଉଛନ୍ତି ଆଉ ମହିଳାମାନେ ସବୁ ଚାକିରୀ କ୍ଷେତ୍ରରେ ପ୍ରାୟ ଅଫିସରେ ଦେଖିବେ ସମସ୍ତେ ଚାକିରୀ କ୍ଷେତ୍ରରେ ବି ତାଙ୍କୁ ପ୍ରାୟୋରୀଟି ଦିଆହେଉଛି ପ୍ରତି ଅଫିସରେ ନିହାତି ମହିଳା ଝିଅ ଚାକିରୀ ଝିଅ ପିଲାମାନେ ଚାକିରୀ କରୁଛନ୍ତି ଆପଣ ପଳାଇଲେ ତଳ ସ୍ଥରରେ ଗାଁ ଗହଳିରେ ସମାଜରେ ବର୍ତ୍ତମାନ ଫିଫ୍ଟି ପରସେଣ୍ଟ ମହିଳାଙ୍କୁ ଦିଆଯାଇଛି ପଞ୍ଚାୟତ ପଞ୍ଚାୟତ ରାଜ ବ୍ୟବସ୍ଥାରେ ସଂରକ୍ଷଣ ସରପଞ୍ଚ ସମିତି ସଭ୍ୟ ହେଉ ବା ୱାର୍ଡ଼ ମେମ୍ବର ହେଉ ମହିଳାମାନଙ୍କୁ ପ୍ରାୟୋରୀଟି ଦିଆଯାଇଛି ଏବଂ ସେମାନେ ଆମ ସମାଜକୁ ଶାସନ କରୁଛନ୍ତି ମହିଳାମାନେ ତେଣୁ ସମୟ ବଦଳିଛି କେବେ କ'ଣ ଥିଲା ଏବେ ସମୟ ବଦଳିଛି ସେ ସମୟ ଅନୁସାରେ ମହିଳାମାନଙ୍କର ଦୈନିକ ଜୀବନ ଧାରଣର ମାନ ବହୁତ ପରିବର୍ତ୍ତନ ହୋଇଛି ଏବଂ ଭବିଷ୍ୟତରେ ଏହିଟା ବହୁତ ପରିବର୍ତ୍ତନ ହେବ ଏବଂ ମହିଳା ମାନଙ୍କୁ ବହୁତ ପ୍ରାୟୋରୀଟି ଦିଆହେବ